ଭାରତୀୟ ଚାକିରି ମାର୍କେଟରେ ସୁବିଧା ଓ ଅସୁବିଧା ଉଭୟ ଅଛି ସୁବିଧା ହେଲା ତାଲିମ ଦେଇ ନିଯୁକ୍ତି ଦେଉଛି ଏବଂ ଅସୁବିଧା ହେଲା ସଂରକ୍ଷଣ ସ୍ଥାନ ପାଇଁ ଅଲଗା ଅଲଗା ପିଲା ବାଦ ପଡ଼ିଯାଉଛନ୍ତି